ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ମୋ ବାବା ଜେଜେବାପା ଆଉ ମମି ଏମାନଙ୍କୁ ଦେଖେ ବଗିଚା କାମ କରୁଥିବାର ଯେମିତିକି ସେ ମାଟି ଖୋଳିକି ବିଭିନ୍ନ ପ୍ରକାର ଫୁଲ ଗଛ ପରିବା ଗଛ ଆଦିଗୁଡ଼ିକ ଲଗାଇଥାନ୍ତି ତ ମୁଁ ଯେତେବେଳେ ଦେଖିଲି ମୋତେ ବହୁତ ଆଗ୍ରହ ଲାଗିଲା ମୁଁ ଯାଇକି ବି ତାଙ୍କୁ ସାହାଯ୍ୟ କଲି ବିଭିନ୍ନ ବଗିଚା କାମରେ ଯେମିତିକି ମାଟି ଖୋଳିବାରେ ହେଉ ଗଛ ଟିକିଏ ଲଗେଇବାରେ ହେଉ ପାଣି ଦେବାରେ ହେଉ ଜୈବିକ ସାର ଦବାରେ ହେଉ ମୁଁ ଏହିସବୁ କାମରେ ତାଙ୍କୁ ସାହାଯ୍ୟ କଲି ସାହାଯ୍ୟ କରିବା ପରେ ପରେ ମୋତେ ବି ଏହି କାମରେ ବହୁତ ଆଗ୍ରହ ମୋର ବଢ଼ିଲା ଏବେ ତାପରେ ମୁଁ ଜାଣିଦେଲି ବି କେଉଁ ଗଛଗୁଡ଼ାକ କେମିତି ଲାଗିବ କ'ଣ କେଉଁଥିରେ କେତେ ପାଣି ଦିଆହେବ କେଉଁଥିରେ କେତେ ଜୈବିକ ସାର ଦିଆହେବ ମୁଁ ଏସବୁ ଜାଣିସାରିଲା ପରେ ଏବେ ମୁଁ ନିଜେ ନିଜେ ସବୁ ଫୁଲ ଗଛ ହେଉ ପରିବା ଗଛ ହେଉ ଏବେ ଲଗେଇଦିଏ ମୁଁ ଏହିପରି ଭାବରେ ମୋ ବଗିଚା କାମ ଗୁଡ଼ିକ ମୁଁ ଆରମ୍ଭ କରିଥିଲି